ମୁଁ ସାଧାରଣତଃ ମୋ ପାଖରେ ପଇସାପତ୍ର ବେଶୀ ନ ଥିବାରୁ ମୋର ପିଲାମାନଙ୍କୁ ମୁଁ ଭଲ ସ୍କୁଲ କିମ୍ବା କଲେଜରେ ପାଠ ପଢ଼ାଇ ନାହିଁ କାହିଁକି ନା ଭଲ ସ୍କୁଲ କଲେଜରେ ପାଠ ପଢ଼ାଇବାକୁ ହେଲେ ଭଲ ପଇସା ଦରକାର ଆଉ ଭଲ ଟ୍ୟୁସନ ବି ଦରକାର ଏହିଥିପାଇଁ ମୁଁ ଭଲ ସ୍କୁଲରେ ମୋ ପିଲାମାନଙ୍କୁ ପାଠ ପଢ଼ାଇ ପାରେ ନାହିଁ କିନ୍ତୁ ଯଦି ମୋ ପାଖରେ ପଇସା ଥାଆନ୍ତା ଯଦି ଅଭାବ କିଛି ନଥାନ୍ତା ତା ହେଲେ ମୋ ପିଲାମାନଙ୍କୁ ମଧ୍ୟ ଭଲ ସ୍କୁଲ କିମ୍ବା କଲେଜରେ ପାଠ ପଢ଼ାଇ ପାରିଥାନ୍ତି ଆଉ ତା ବି ସହିତ ଯଦି ଦେଖିବା ମହାବିଦ୍ୟାଳୟ ଗୁଡ଼ିକ ବା ସ୍ଥାନୀୟ କଲେଜର ଉନ୍ନତି ପାଇଁ ସାଧାରଣତଃ ଭିତ୍ତିଭୂମିର ବି ଆବଶ୍ୟକତା ରହିଛି ଯେମିତି କି ସେଠି ଯଦି ଭଲ ରୁମ୍ ମାନେ କ୍ଳାସ କରିବା ପାଇଁ ଭଲ ଶ୍ରେଣୀ ଗୃହ ଓ ଭଲ ଶିକ୍ଷକ ନିଯୁକ୍ତି ଦିଆଯାନ୍ତା ତା ହେଲେ ପିଲାମାନେ ମଧ୍ୟ ଆହୁରି ଉଚ୍ଚମାନର ପାଠ ମଧ୍ୟ ପଢ଼ି ପାରନ୍ତେ ଏଥିରେ ତିଳେ ହେଁ ସନ୍ଦେହ ନାହିଁ